ହଁ ମୁଁ ଲାଲବାଗ୍ ଥାନାରୁ କହୁଛି

ନାହିଁ ଆଜ୍ଞା ମୁଁ କେଉଁ କମ୍ପଲେନ୍ ପାଇନାହିଁ ଆପଣ ବୋଧେ ମୋତେ ଦେଇନାହାନ୍ତି ମୁଁ ସଞ୍ଜୟ ନାୟକ କହୁଛି ଏ ଆଇ ସି ଆଉ ଆପଣ ବୋଧେ ସବ୍ ଇନ୍ସପେକ୍ଟରଙ୍କୁ ଲେଖିକି ଦେଇଛନ୍ତି ବୋଧେ କମ୍ପଲେନ୍ ସେଥିପାଇଁ ମୁଁ ପାଇନାହିଁ ଆଜ୍ଞା ଆଚ୍ଛା କ'ଣ ସେ ବ୍ୟାଗରେ ଥିଲା

ଆଜ୍ଞା ଆପଣ ଆଚ୍ଛା ଆପଣ କେତେବେଳେ ଆଉ କେଉଁଠି କେଉଁ ଅଟୋରେ ଯାଉଥିଲେ ଅଟୋ ନମ୍ବର କିଛି ଅଛି ଆଜ୍ଞା ଆଉ

ଆଚ୍ଛା ସେ ବ୍ୟାଗରେ ଟଙ୍କା ପଇସା ସୁନା ଗହଣା ଥିଲା ଆଉ କ'ଣ ଥିଲା ସେ ବ୍ୟାଗରେ ଅରିଜିନାଲ ଡକ୍ୟୁମେଣ୍ଟ ଥିଲା ଆଚ୍ଛା କେତେବେଳେ ହଜିଲା ଆପଣଙ୍କ ବ୍ୟାଗଟା ଆଜି ଦିନ ବାରଟା ନା କାଲି ଦିନ ବାରଟା ଆଚ୍ଛା କେଉଁଠି ବାଦାମବାଡ଼ି ଛକରେ ନା ବାଦାମବାଡ଼ି ପଛକୁ ନା ବାଦାମବାଡ଼ି ପାଲା ମଣ୍ଡପ ପାଖରେ ଆଚ୍ଛା ଆପଣ କେଉଁଠି ସନ୍ଦେହ ହେଉଛି ଆପଣ ବ୍ୟାଗ୍ ଅଟୋରେ ଛାଡ଼ିଲେ ନା ଆପଣ ବ୍ୟାଗ୍ ରାସ୍ତାରେ ପକେଇକି ଆସିଥିଲେ ଆଚ୍ଛା ଅଟୋବାଲାର କିଛି ହୁଲିଆ ଦେଖିଲେ ଜାଣିପାରିବେ ଯେମିତି ଅଟୋବାଲାକୁ ଚିହ୍ନି ପାରିବେ ଆପଣଙ୍କର ପାଖଆଖ ଅଟୋବାଲା ହୋଇପାରିଥିବେ କି ନା ସିଏ ବାହାର ଅଟୋବାଲା ଆଜ୍ଞା ଆଚ୍ଛା ଆପଣ ଏକେଲା ଆସିଥିଲେ ନା ଆପଣ ହଜ୍ବ୍ୟାଣ୍ଡ୍ ଆପଣଙ୍କ ପିଲାଛୁଆ ସାଙ୍ଗରେ ଥିଲେ

ଆଚ୍ଛା ଆଚ୍ଛା ଆଚ୍ଛା ମୋଟା ହେଇକି ନାହିଁ ହଉ ଆଚ୍ଛା ଆଚ୍ଛା ଆଉ ଆଉ କ'ଣ ଥିଲା ତାଙ୍କ ହୁଲିଆ ଯେମିତିକି ଅଟୋ କଲର ଆଚ୍ଛା ଡିଜେଲ କି ପେଟ୍ରୋଲ ନା ସେ ବ୍ୟାଟେରୀବାଲା ଚାଲେ ନା ଅଟୋବାଲାର ହିନ୍ଦୁ କି ମୁସଲିମ ସେ କ'ଣ ଥିଲେ ଅଟୋବାଲା

ପେଟ୍ରୋଲ ଅଟୋ ଥିଲା ବଡ଼ ଅଟୋ ନା ଛୋଟ ଅଟୋ ଥିଲା ଆଚ୍ଛା ଆଗରେ କେତେଜଣ ବସିଥିଲେ ଆଉ ପଛରେ କେତେଜଣ ବସିଥିଲେ ଆପଣଙ୍କ ପାଖରେ ପଛରେ ଆଚ୍ଛା ଆଚ୍ଛା ଅଟୋବାଲା ଛାଡ଼ିକି ଆଉ ଜଣେ ପାଖରେ ବସିଥିଲେ ଆଚ୍ଛା ଆପଣ ତମ ଆପଣଙ୍କଠାରୁ କେତେ ଟଙ୍କା ସେ ନେଇଥିଲେ ଅଟୋ ଇଏ ସରିଲା ପରେ ଛାଡ଼ିକି ଆସିଲା ପରେ ଆପଣଙ୍କୁ ତିରିଶି ଆଚ୍ଛା ଆପଣ ବାଦାମବାଡ଼ିରୁ କେଉଁଠିକି ଯାଇଥିଲେ ହାଇକୋର୍ଟ ଛକ ହାଇକୋର୍ଟ ଛକରୁ ପୁଣି କେଉଁଠିକି ଆସିଥିଲେ ଘରକୁ ଆଜ୍ଞା ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କୁ ଲାଗୁଛି ନା ମୁଁ ଆପଣ ବ୍ୟାଗଟା କେଉଁଠି ଗଳିଛି ନା ଅଟୋରେ ଆସିଛନ୍ତି ଏ ମାନେ ପକେଇ ଆସିଛନ୍ତି

ହଉ ମୁଁ ଏହି ବିଷୟରେ ଆପଣଙ୍କୁ ଜଣେଇବି ଯେ ମୋ କ'ଣ ହେଲା କ'ଣ ନାଇଁ ମୁଁ ଏହାକୁ ତଦାରଖ କରୁଛି ଦେଖାଯାଉ ଆପଣଙ୍କ ବ୍ୟାଗ୍ ମିଳିବ କି ନ ମିଳିବ ମୁଁ ଟ୍ରାଏ ଆଜ୍ଞା ମୁଁ ନିଜ ଆଡ଼ୁ ଚେଷ୍ଟା କରୁଛି ଯେମତି ଆପଣଙ୍କୁ ସୁନା ଗହଣା ଆପଣ କେମତି ପାଇପାରନ୍ତୁ

ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କୁ ଅରିଜିନାଲ୍ ଡକ୍ୟୁମେଣ୍ଟ ଆଉ ସୁନା ଗହଣା ନେଇ ଆପଣଙ୍କୁ ସୁରକ୍ଷିତ ବାଟରେ ଆପଣଙ୍କୁ ପହଁଞ୍ଚାଇଦେବି ଓକେ ଆଜ୍ଞା ରହିଲି ଆଜ୍ଞା ନମସ୍କାର